ଭାରତୀୟ ପରିବହନ ବ୍ୟବସ୍ଥା ସୁଦୃଢ଼ ଅଟେ ସାଧାରଣତଃ ଲୋକମାନେ ବସ୍ ଅଟୋ ରିକ୍ସା ରି ରିକ୍ସା ସାଇକଲ ବାଇକ୍ ମଟରସାଇକେଲ ଇତ୍ୟାଦି ବ୍ୟବହାର କରନ୍ତି ସାଧାରଣତଃ ଛୋଟ ପିଲାମାନେ ସାଇକେଲର ବ୍ୟବହାର କରନ୍ତି ବଡ଼ ଲୋକମାନେ ମଟରସାଇକେଲର ବ୍ୟବହାର କରନ୍ତି ନିଜ ଏକ ଜାଗାରୁ ଅନ୍ୟ ଜାଗା ଯିବା ଏକ ବିଭିନ୍ନ ସହ ଯିବାକୁ ବସ୍ ରେଳ ଆଦିର ବ୍ୟବସ୍ଥା ରହିଅଛି ଅନ୍ୟ ରାଜ୍ୟ କରିବା ପାଇଁ ରେଳର ବ୍ୟବସ୍ଥା ଅଛି ଏବଂ ହେଲିକପ୍ଟର ଏରୋପ୍ଲେନ୍ର ବି ବ୍ୟବସ୍ଥା ଅଛି ଯେ ଆପ ଭାରତରେ ର ପରିବହନର ସୁଧୁର ଆହୁରି ମଜବୁତ କରିବା ନିହାତି ଆବଶ୍ୟକ ଅଟେ କାରଣ ଲୋକମାନେ ଟାଇମ୍ ବସ୍ ଠିକ୍ ସମୟରେ ଆସୁ ଆସୁ ନାହିଁ ଟ୍ରେନ୍ ଠିକ୍ ଟାଇମ୍ରେ ବି ଆସୁ ନାହିଁ ଏହାର ଏହାର ଡେଭଲପମେଣ୍ଟ ହେଲେ ଲୋକମାନେ ଚିର ଉପକୃତ ଲାଭ କରିପାରିବେ ଏବଂ ସାଧାରଣତଃ ସାଧାରଣ ଲୋକମାନେ ନା ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଗ୍ରାମାଞ୍ଚଳରେ ରିସ୍ ରିକ୍ସା ଅଟୋର ବହୁଳ ମାତ୍ରାରେ ବ୍ୟବହାର କଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସାଧାରଣତଃ ମାଲ ପରିବହନ ପାଇଁ ଟ୍ରକ୍ ଖାଇବା ଇତ୍ୟାଦି ଗାଡ଼ି ଇତ୍ୟାଦି ଗାଡ଼ି ଅଛି ଏବଂ ଲୋକମାନେ ଦିଲ୍ଲୀ କିମ୍ବା ବାହାର ଦେଶ ଯିବା ପାଇଁ ଏରୋପ୍ଲେନ୍ ସାହାଯ୍ୟରେ ଯାଇଥାନ୍ତି ଏହା ଏହା ହଟା ହଠାତ୍ କେହି ଯାଇପାରିବେ ନାହିଁ କାର କାରଣ ଫି ବିଭିନ୍ନ ଦେଶକୁ ଯିବା ପାଇଁ ମାସେ ଦୁଇମାସ ଆଗରୁ ଟିକେଟ୍ ବୁକ୍ କରିବା ପାଇଁ ପଡ଼ିଥାଏ ଭିଜା ଆପ୍ଲାଏ କରିବାକୁ ପଡ଼ିଥାଏ ଏହା ଦ୍ୱାରା ଇଏ ଆସ ଭିଜା ଆସିଲା ପରେ ଆପଣ ଯାଇପାରିବେ ଆମେରିକା କିମ୍ବା ମସ୍କୋ ଚୀନ ଯେକୌଣସି ଦେ ଦେଶ ବାହାରକୁ ଯାଇପାରିବେ ଏବଂ ଟ୍ରେନ୍ ଟିକେଟ୍ ଟ୍ରେନ୍ରେ ବି ଆପଣ ଯାଇପାରିବେ ବିଭିନ୍ନ ସହରାଞ୍ଚଳକୁ ଆଦି ଯାଇପାରିବେ ଏବଂ ବସ୍ ମାଧ୍ୟମରେ ମଧ୍ୟ ଯାଇପାରିବେ କଲିକତା ଆମ ଯୋ ଓଡ଼ିଶାରେ ମଧ୍ୟ ବସ୍ ବାହାରକୁ ଯାଇଅଛି ମୋର ସରକାରଙ୍କ ପାଖରେ ଏତିକି ଅନୁରୋଧ ଗ୍ରାମାଞ୍ଚଳ ପାଇଁ ରିକ୍ସା ଅଟୋ ଆଦିର ବହୁଳ ମାତ୍ରାରେ ବ ଆଦିର ବ୍ୟବସ୍ଥା କରନ୍ତୁ ଏବଂ ଲୋକମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ